ଆପଣ ଚାହୁଁଛନ୍ତି କି କାଗଜ କିମ୍ବା ରେଡ଼ିଓରେ ଗୃହିଣୀ ଗୃହିଣୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ ହେଉଛି ହଁ ମୁଁ ଚାହୁଁଛି ଆମର ଆମର ଗୃହିଣୀ ମହିଳାମାନଙ୍କ ପାଇଁ ନ୍ୟୁଜ୍ ପେପର୍ ବା ରେଡ଼ିଓରେ ସେମାନେ ଦେଶ ବିଦେଶର ହାଲଚାଲ ବା ଖାଇବା ବନାଇବାର ରେସିପି ଆଉ ଚାଷବାସର କିଛି କିଛି ପ୍ରୟୋଗ ଜାଣି ଜାଣନ୍ତୁ ବୋଲି ସେମାନେ ବି ଦେଶର ନାଗରିକ ସେମାନଙ୍କର ବି ଜାଣିବା ଅଧିକାର ଅଛି ତେଣୁ ସେମାନଙ୍କ ପାଇଁ କାଗଜ ବା ରେଡ଼ିଓ ରେଡ଼ିଓ ବ୍ୟବସ୍ଥା ସରକାର ଯୋଗାଇ ଦେବା ଆବଶ୍ୟକତା ମୁଁ ବି ଜଣେ ମହିଳା ମୁଁ ଜଣେ ମହିଳା

ସେଥିପାଇଁ ମୋର ବି କହିବା ଅଧିକାର ଅଛି